ମୁଁ ଖବରକାଗଜରେ ପଢ଼ିବାକୁ ପସନ୍ଦ କରେ ଖବର କାଗ କାରଣ ଖବରକାଗଜରେ ପ ବହୁତ ବି ବିଭିନ୍ନ ଦେଶର ବିଭିନ୍ନ ମାନେ ବିଭିନ୍ନ ପ୍ରକାରର ନ୍ୟୁଜ୍ ଆସି ପହଞ୍ଚି ଥାଏ ଖବରକାଗଜରେ ଯାହାକି ନ୍ୟୁଜ୍ ଚ୍ୟାନେଲ୍ମାନେ ଦେଇନଥାନ୍ତି ନ୍ୟୁଜ୍ ଚ୍ୟାନେଲ୍ମାନେ କୁହନ୍ତି ତଥାପି ଖବରକାଗଜର ପଢ଼ିବାର ଅଲଗା କିଛି ଆନନ୍ଦ ଥାଏ ଏବଂ ଖବରକାଗଜରେ ଖବରକାଗଜର ମୁଁ ଖବରକାଗଜରେ ଖେଳ ନ୍ୟୁଜ୍ ସ୍ପୋର୍ଟସ୍ ସମ୍ବନ୍ଧୀୟ ନ୍ୟୁଜ୍ କିଏ ପଢ଼ିବାକୁ ଅଧିକ ପସନ୍ଦ କରେ କାରଣ ମୁଁ ଆଇ ଆଇ ଲଭ୍ କ୍ରିକେଟ ମାନେ ମୁଁ କ୍ରିକେଟକୁ ବହୁତ ଭଲ ପାଏ କ୍ରିକେଟ କ୍ରିକେଟ କ୍ରିକେଟ କହିଲେ ମୁଁ ମୋତେ ହିଁ ଚିହ୍ନାଏ ଆମ ଗାଁରେ ମୁଁ ବହୁତ ବହୁତ ବଡ଼ କ୍ରିକେଟର ଭାବେ ପ୍ରସିଦ୍ଧ ହେଲେ କ୍ରିକେଟ କ୍ରିକେଟ ମୋତେ ସେମିତି କିଛି ସ୍କୋପ ନ ମିଳୁଥିବାରୁ ମୁଁ କ୍ରିକେଟ ପାଇଁ ବାହାରକୁ ଯାଇପାରିନି ଏ କ୍ରିକେଟ ର ମୁଁ ଫ୍ୟୁଚର ଥିଲାବେଳେ ଆମ ଘର ମାନେ ମୋତେ ପାଠପଢ଼ା ଉପରେ ବେଶୀ ଗୁରୁତ୍ୱ ଦିଅନ୍ତି କିନ୍ତୁ ସ୍ପୋର୍ଟସ୍ ସ୍ପୋର୍ଟସ୍ ସ୍ପୋର୍ଟସ୍ ସ୍ପୋର୍ଟସରେ କ୍ରିକେଟ ହେଲା ମୋର ବହୁତ ପସନ୍ଦ କ୍ରିକେଟ ଖେଳିବା ମୋର ହବି